ଫଟୋ ଉଠେଇବା ପାଇଁ ଏମିତି ତ ମତେ ଫଟୋ ଉଠେଇବାକୁ ବେଶୀ ଭଲ ଲାଗୁଛି ହେଲେ ବି ଫଟୋ ଉଠେଇବା ପାଇଁ ଆମେ ଯାଇଥିଲୁ ତିରଧଗଡ଼ ଚିତ୍ରକୁଟ ଏହିସବୁ ସ୍ଥାନରେ ଯାଇଥିଲୁ ଖାଲି ଫଟୋ କାଢ଼ିବା ପାଇଁ ସେଇଠି ଫଟୋ ଯାକ ଏତେ ସୁନ୍ଦର ଆସିଛି ଆଉ ଭବିଷ୍ୟତରେ ବି କେତେ କେତେ ସ୍ଥାନରେ ଯିବାକୁ ଇଚ୍ଛା ଅଛି ସେଇଠି ବି ଯିବି ଯେମିତିକି ପୁରୀ ପୁରୀ ମତେ ଯିବାକୁ ବେଶୀ ଇଚ୍ଛା ସେଇଠି ବି ଯାଇକି ଟିକେ ଫଟୋ କାଢ଼ିବା ଏସବୁ ମତେ ବେଶୀ ଭଲ ଲାଗୁଛି ଫଟୋ ଉଠେଇବା ପାଇଁ ମତେ ବେଶୀ ଭଲ ଲାଗେ ସେଥିପାଇଁ ମୁଁ ବହୁତ ଜାଗାରେ ମୁଁ କେଉଁଠି କି ଗଲେ ଆକା ଆଗରେ ଆକା ମତେ ଫଟୋ କାଢ଼ିଦିଅ ଫଟୋ କାଢ଼ିଦିଅ ବୋଲି କହୁଛି ଫଟୋ ମତେ ଫଟୋ କାଢ଼ିବାକୁ ବେଶୀ ପସନ୍ଦ